ଭବିଷ୍ୟତରେ ଧାନ ଚାଷ କଲେ ଭଲ ଧାନରେ ଭଲ ଲାଭ ହୁଏ ଧାନ ଆଗରୁ ଆଗରୁ ସବୁ ଧାନ ଅଲଗା ଧାନ ସବୁ ବୁଣାଯାଏ ଏବେ ସବୁ ରୁଆ ଯାଉଛି ଧାନ ଆଗରୁ ବୁଣିକି ତଳା ରୁଆ ଯାଉଛି ଆଗରୁ ଧାନ ଆଉ ବିହନ ପାଇଁ ବିହନ ଆଣ କିଣି କିଣିବା ପାଇଁ ଚାଷୀ ଅନ୍ୟ ଅନ୍ୟ ପାଖରୁ ଋଣ ନେଉଥିଲେ ଏବେ ଆହୁରି ବ୍ୟାଙ୍କ୍ ରେ ବି ଋଣ ଦିଆଯାଉଛି ମୁଁ ସବୁ ସୁବିଧା ହୋଇଛି ଆଗରୁ ଚାଷୀ ରୁ ଚାଷୀ ବିହନ ଖରାପ ମିଳୁଥୁଲା ଏବେ ସବୁ ନିଜ ନିଜ ବ୍ଲକ୍ରେ ବିହନ ମିଳୁଛି ପଞ୍ଚାୟତରେ ନିଜ ନିଜ ପଞ୍ଚାୟତରେ ବିହନ ମିଳୁଛି ସେ ସବୁ ବିହନ ଚାଷୀ କମ୍ ରେଟ୍ରେ ଆଣୁଛନ୍ତି ଆଗରୁ ସବୁ ବିହନ ଠକି ଦଏଉଥିଲେ ଚାଷୀମାନଙ୍କୁ ଅଧିକ ପ ଟଙ୍କା ନେଇଯାଉଥିଲେ ଚାଷୀମାନଙ୍କୁ ପାଖରୁ ଖରାପ ବିହନ ଦେଇକି ଏଥର ନିଜ ନିଜ ପଞ୍ଚାୟତରେ ବିହନ ମିଳୁଛି ସେଥିପାଇଁ ଚାଷୀମାନେ କମ୍ ରେଟ୍ରେ ଆଣି ଭଲ ଚାଷ କରୁଛନ୍ତି ଭଲ ରୋଜଗାର ବି କରୁଛନ୍ତି ଧାନରୁ ଆଗରୁ ଲୋକ ଧାନ ନେଉଥିଲେ ଏବେ ଏବେ ନିଜ ନିଜ ପଞ୍ଚାୟତ ଅଫିସ୍ ପଞ୍ଚାୟତରେ ଧାନ ନେଉ ଧାନ କିଣୁଛନ୍ତି ଗର୍ମେଣ୍ଟ୍ ଧାନ କିଣୁଛି ଭଲ ଚାହିଦାରେ ଧାନ ଚାଷୀମାନଙ୍କୁ ଭଲ ଚାହିଦାରେ ଧାନ କିଣୁଛି ଚାଷୀମାନଙ୍କ ପାଖରୁ ଚାଷୀମାନଙ୍କୁ ଭଲ ଟଙ୍କା ରୋଜଗାର କରୁଛନ୍ତି ଏବେ ସେଥିପାଇଁ ଭବିଷ୍ୟତରେ ଧାନ ଚାଷଟା କରିବାଟା ହିଁ ଭଲ କାରଣ ଧାନ ଚାଷରେ ଆଗରୁ ଭବିଷ୍ୟତ ତ ଆଗରୁ ବହୁତ ପୋକ ମରି ଯାଉଥିଲେ ଔଷଧ ନଥିଲା ଏବେ ସବୁ ସବୁ ପ୍ରକାର ଔଷଧ ବାହାରିଲାଣି ମୂଳ ମୂଳ ପଚା ଔଷଧ ଗୋଟେ ବାହାରିଛି ଯେମିତିକି ଘାସର ମୂଳ ପଚେଇଦେବ ସଡ଼ନ୍ ମରା ଗୋଟେ ଔଷଧ ବାହାରିଛି ଯେମତି ଘାସକୁ ସଡ଼ନ୍ ମାରିଦେବ ସେଇଥିପାଇଁ ଆଗରୁ ବହୁତ ପୋକ ହେଉଥିଲେ ପୋକ ଔଷଧ ମିଳୁନଥିଲା ସେଇଥିପାଇଁ ବହୁତ ଧାନ ନଷ୍ଟ ହେଉଥିଲା ଏବେ ପୋକ ଉପାୟ ପୋକ ମାରିବା ପାଇଁ ଔଷଧ ମିଳିଲାଣି ଏବେ ଚାଷୀମାନେ ସେଇଥିପାଇଁ ଭଲ ଚାଷ ହେଉଛି ଏବେ ବି ଏତେ ଆଉ ଲସ୍ ହେଉନି ଚାଷୀମାନଙ୍କର ସେଥିପାଇଁ ଆଗକୁ ଧାନ ଚାଷ ଭବିଷ୍ୟତରେ ଧାନ ଚାଷ କରିବାଟା ଭଲ